ଆଜ୍ କାଲ୍ ବ୍ୟାଙ୍କମାନଙ୍କୁ ବହୁତି ଟି ସୁବିଧା ମିଳୁଛି ଯେନ୍ତା କି ଲୋନ୍ ହେଲା ଲୋନ୍ ନେଇ କରି ନେଇ କିରି ଲୋକମାନେ ବହୁତି ତାଙ୍କର ବ୍ୟବସାୟ କରି ପାରୁଛନ୍ ଯେମ୍ତି ଆମେ ଚାଷ୍ କରୁଛୁୁ ବୋଲେ ତାମାନେ ସିଏ ପ୍ରବ୍ଲେମ୍ ବି କରିପାରୁଛେ ସେନ୍ ଚାଷ୍ରେ ଡେଭ୍ଲପ୍ କମୁଛି ଜଣେ ବ୍ୟବସାୟୀ ବି ତାର୍ ବିଜିନେସ୍ ବଢ଼ାବାର୍ ଲାଗି ଏଁ ଲୋନ୍ ନେଇ ପାରୁଛି ଆରୁ ବ୍ୟାଙ୍କ ଦ୍ୱାରା ବହୁତ୍ କିଛି ଲାଭବାନ୍ ହଉଛେ ଆଉ ବହୁତ୍ ଲୋକ ବହୁତ୍ ସହଯୋଗ ବି ପାଉଛନ୍ ଆଜ୍ କାଲ୍ ତ ଗାଁମାନଙ୍କୁ ବି ପି ଓ ଏସ୍ ବ୍ୟାଙ୍କିଙ୍ଗ୍ମାନ ଦେଲାନ ଯେନ କା କି ଲୋକମାନଙ୍କୁ ପଇସା କର୍ବାର୍ କେ ହେବ ବି ଆଉ ବରଗଡ଼ ଯେନ୍ଟା ଆମର ଜିଲ୍ଲା ସେନ୍ କେ ଯିବାର୍ କେ ବିନା ପଡ଼୍ବାର ଗାଁମାନଙ୍କୁ କେଉଁ ସେଣ୍ଟରମାନଙ୍କେ ପଇସା ଲୋକ୍ ଜମା କରି ପରୁଛନ୍ ୱିଡ୍ର ବି କରିପାରୁଛନ୍ ବୁଢ଼ାବୁଢ଼ୀମାନେ ଯେନ୍ଟା ହଇରାଣ ହଉଥିଲେ ସେଇଟାକୁ ମୁଇଁ ହଇରାଣ ହେବାର୍ କେଁ ଆଉ ନା ପଡ଼୍ବାର୍ ଆଉ ବ୍ୟାଙ୍କ୍ କେ ବହୁତ୍ କିଛି ଆମକୁ ସୁବିଧା ଦଉଛି ଯେନ୍ତା କି କମ୍ ଇନ୍ଟରେଷ୍ଟ୍ରେ ବି ଆମକୁ ଲୋନ୍ ଦଉଛି ଯେନ୍ତା ଅଲଗା କାହାନୁ ଯଦି ଲୋନ୍ ଆନିବ ବଲେ ସେଇଟା ନୁ ସେ ଆମକୁ ଏଁ ବହୁତ୍ ଇନ୍ଟରେଷ୍ଟ୍ ଦବାର୍ କେ କିନ୍ତୁ ଉଁ ବ୍ୟାଙ୍କରେ ହେତ୍କି ଇନ୍ଟରେଷ୍ଟ୍ ବିନା ଦବାର୍ କେ ପଡ଼୍ବାର୍ ଆଉ ବ୍ୟାଙ୍କ ଦ୍ୱାରା ହିଁ ଆମେ ଡେଭ୍ଲପ୍ମେଣ୍ଟ ପାଉଛୁ ବୋଲେ କଲି ତାହାରୁଁ ଗୋଟେ ଦଉଛେ ବୋଲେ ଆମେ ସେଥିରେ ଆମେ ସହଯୋଗ କରି କିରି ଆମେ ଉନ୍ନତ ହଉଛୁ